ମୁଁ ସ୍ପିଡ଼ ରନିଂ ଭିଡ଼ିଓ ଗେମ୍ ଖେଳେ ଏବଂ ସେଥିରେ ଅଂଶଗ୍ରହଣ ମଧ୍ୟ କରେ ମୋ ସହିତ କେହି ଅଂଶଗ୍ରହଣ କରିବାକୁ ଚାହୁଁନାହାନ୍ତି କାହିଁକିନା ମୁଁ ଅଧିକ ଖେଳିପାରେ ବହୁତ ଭଲ ଖେଳିପାରେ ସେଥିପାଇଁ ମୋ ସହିତ କେହି ଖେ ଖେଳିପାରନ୍ତି ନାହିଁ ସ୍ପିଡ଼ ରନିଂ ଭିଡ଼ିଓ ଗେମ୍ରେ ସବୁଠୁ ଅଧିକ ହେଉଛି କଣ୍ଟ୍ରୋଲ୍ ଯେଉଁ କଣ୍ଟ୍ରୋଲଟା ମୁଁ ଅଧିକ କରିପାରେ ସେଥିପାଇଁ ମୋ ସହିତ କେହି ଖେଳିପାରନ୍ତି ନାହିଁ